ହ୍ୟାଲୋ ପରିବା ଦୋକାନରୁ କହୁଥିଲେ ଆଜ୍ଞା ତ ମୋର ଆକ୍ଚ୍ୟୁଆଲି କିଛି ପନିପରିବା ବିଷୟରେ ଜାଣିବାର ଥିଲା କ'ଣ କେମିତି ଖାଇବୁ ତ ସେଥିପାଇଁ ଟିକିଏ କଲ୍ କରିଥିଲି ନାଇଁ ଆକ୍ଚ୍ୟୁଆଲି ମୋର ବାପାଙ୍କୁ ହେଇଛି ଟିକିଏ ବି ପି ଆଉ ମୋ ମାଆଙ୍କର ବି ସୁଗାର୍ ମାନେ ଡାଇବେଟିକ୍ ଅଛି ମୋ ଜେଜେମାର ଦେହ ମାନେ ଦୁଇ ଦିନ ହେଲାଣି ବହୁତ ଖରାପ ହେଇଯାଇଛି ତାକୁ ଏବେ ଥଣ୍ଡା ହେଉଛି ଆଉ ମୋର ବି ପେଟ କ'ଣ ପାଇଁ କେଜାଣି ଖାଲି କାମୁଡ଼ୁଛି ତ କ'ଣ ଖାଇବୁ କ'ଣ ପରିବାପତ୍ର ଟିକିଏ ଖାଇଲେ ହେବ ଆପଣ ଟିକିଏ କୁହନ୍ତୁ ଆଉ ଆଜ୍ଞା ମୋ ମାଆଙ୍କୁ ଡାଇବେଟିସ୍ ଅଛି ଆଜ୍ଞା ମୋର ପେଟ କାମୁଡ଼ୁଛି ଆଜ୍ଞା ମୋର ପେଟ କାମୁଡ଼ୁଛି

ଆଜ୍ଞା ଆଜ୍ଞା ଆଜ୍ଞା ଯିବି ଆଉ ଆଜ୍ଞା ଆଜ୍ଞା ନା ମୁଁ ଯାଉଛି ଏବେ ଆଜ୍ଞା